ମାନସୀ ମ୍ୟାଡ଼ାମ କହୁଛନ୍ତି ତ ମ୍ୟାଡ଼ାମ ନମସ୍କାର ଶୁଭମର ମାଁ କହୁଥିଲି କ୍ଲାସ ଫାଇଭ୍ ତ ଆପଣଙ୍କର କଣ ସ୍କୁଲରେ ଖେଳ ପ୍ରତିଯୋଗିତା ଅଛି ବୋଲି ଶୁଣିଲି ତ ପୁଅ କହୁଥିଲା ଆଚ୍ଛା ହଉ ସେ କଣ କଣ ଖେଳ ଅଛି ଟିକିଏ ଆପଣଙ୍କ ସ୍କୁଲରେ କୁହନ୍ତୁ ତ

ଶୁଭମ ଭଲ ଖେଳେକି ସ୍କୁଲରେ ଉଁ ହୁଁ ସାର୍ ସେ କେଉଁଥିରେ ଖେଳରେ କେଉଁ ଖେଳରେ ଭାଗ ନେଲେ ଠିକ୍ ରେ ଖେଳିପାରିବ ଭଲରେ ତାକୁ ସେହି ଖେଳରେ ଭାଗ ନେବା ପାଇଁ ତାକୁ କୁହନ୍ତୁ ସେ ଟିକିଏ ଖେଳିକି ଅଭ୍ୟାସ କରୁ ତା ର ଟିକିଏ ଖେଳରେ ଆଗ୍ରହ ଅଛି ତ ମ୍ୟାଡ଼ାମ ହାଇ ଜମ୍ପରେ କେତେ ମିଟର ପିଲା ଡେଇଁପାରିବ କେମିତି କଣ କରିପାରିବ ତା ର ଦୌଡ଼ାଦୌଡ଼ି ଟା କେମିତି କଣ ହେଉଛି ଆପଣ ଦେଖିଛନ୍ତି ତ ତା ଖେଳ ଟିକିଏ କୁହନ୍ତୁ

ନାଇଁ ତା ର ସ୍କୁଲରେ ଆପଣ ଯେତେବେଳେ ମ୍ୟାଡ଼ାମ ତା ର ଯେତେବେଳେ ଆପଣ ଦେଖନ୍ତି ସ୍କୁଲରେ ତ ଖେଳ କ୍ଲାସଟା ନିଅନ୍ତି ତା ର ସେ କେମିତି ଖେଳାଖେଳି କରେ ତା ର ଆଗ୍ରହ ଅଛି ନା ନାହିଁ ଖେଳରେ

ସେଠି ଯେଉଁ ଖେଳଟା ଆପଣଙ୍କର ପ୍ରତିଯୋଗିତା ଅଛି କେତେ ମିଟରଟେ ରଖିଛନ୍ତି ଡେଇଁବା ପାଇଁ ଡେଇଁପାରିବ ତ

ହଉ ମ୍ୟାଡ଼ାମ ଠିକ୍ ଅଛି ମୁଁ ଆପଣଙ୍କୁ କାଲି ସ୍କୁଲରେ ମିଟ୍ କରୁଛି ଅ ଏମିତି ତ ସିଏ ଘରେ ଟିକିଏ ଚାରିଟା ବେଳେ ବି ଦୌଡ଼ାଦୌଡ଼ି ଖେଳାଖେଳି କରେ ବାହାରେ ପଡ଼ିଆରେ ତ ମୁଁ ଏବେ ରଖୁଛି ଆପଣଙ୍କ ସହିତ କଥାହେବି ସ୍କୁଲରେ ଦେଖାହେବି କାଲି ଆଜ୍ଞା ରଖୁଛି ମ୍ୟାଡ଼ାମ ନମସ୍କାର